ଏକତିରିଶ ଜୁଲାଇ ଉଣେଇଶହ ଅଣସ୍ତରୀ ତେର ଡିସେମ୍ବର ଦୁଇହଜାର ଦୁଇ ଛବିଶି ଜାନୁଆରୀ ଦୁଇହଜାର କୋଡ଼ିଏ ପନ୍ଦର ଅଗଷ୍ଟ ଦୁଇହଜାର ଏକୋଇଶି ଚଉଦ ଏପ୍ରିଲ ଦୁଇହଜାର ତେଇଶି